ମୁଁ ସାଧାରଣତଃ ବିଭିନ୍ନ ପ୍ରକାର ଗଛ ଆମ ବାଡ଼ିରେ ଲଗାଇଛି ସେଥିମଧ୍ୟରୁ ଫଳଗଛ ହିସାବରେ ଆମ୍ବ ଗଛ ନଡ଼ିଆ ଗଛ କଦଳୀଗଛ ଏବଂ ପଣସ ଗଛ ଅଛି ତା'ସହିତ ଲେମ୍ବୁ ଗଛ ମଧ୍ୟ ଅଛି କମଳା ଗଛ ମଧ୍ୟ ଅଛି ପନିପରିବା କହିଲେ ସାଧାରଣତଃ ଆମର ବାଇଗଣ ହେଉ କିମ୍ବା ଜହ୍ନି ହେଉ ଭେଣ୍ଡି ହେଉ କଲରା ହେଉ ଇତ୍ୟାଦି ପନିପରିବା ବାଡ଼ିରେ ଲଗାଇଥାଏ ଏହା ମଧ୍ୟ ଫସଲ ମଧ୍ୟ ହୋଇଥାଏ ତା'ସହିତ ଆମର ଫୁଲ ଫୁଲ ହେଉଛି ସାଧାରଣତଃ ବାଡ଼ିରେ ଟଗର ଗଛ ଆମର ମନ୍ଦାର ଗଛ ହେଉ ଟଗର ଗଛ ହେଉ ତରାଟ ମଲ୍ଲି ଚମ୍ପା ଇତ୍ୟାଦି ଗଛ ହୋଇଥାଏ ଆମର ଫୁଲ ଗୁଡ଼ିକ ସାଧାରଣତଃ ଫୁଲ ଗଛ ଫୁଲ ଫୁଲ ସାଧାରଣତଃ ଆମ ଦୈନନ୍ଦିନ ଜୀବନରେ ସବୁଦିନ ଆବଶ୍ୟକ ହୋଇଥାଏ ଠାକୁର ପୂଜା ପାଇଁ ହେଉ କି ବିଭିନ୍ନ ପର୍ବପର୍ବାଣୀରେ ମଧ୍ୟ ଫୁଲ ଆମର ଆବଶ୍ୟକ ହୋଇଥାଏ ତା'ଛଡ଼ା ପନିପରିବା ଏବଂ ଫଳ ପନିପରିବା ନିଜେ ନିଜେ ଲଗାଇବା ଫଳରେ କ'ଣ ହେଉଛି ନା ଆମର ନିଜେ ଆତ୍ମନିର୍ଭର ହୋଇ ପାରୁଛୁ ପନିପରିବା ପାଇଁ ଅନ୍ୟ ଉପରେ ବା ବଜାର ଉପରେ ନିର୍ଭର କରିବାକୁ ପଡ଼ୁନି ନିଜେ ଯେତିକି ଆମର ପନିପରିବା ଅମଳ ହେଉଛି ସେତିକି ମଧ୍ୟ ଆମର ପରିବାର ଗୁଜୁରାଣ ମେଣ୍ଟା ଯାଇପାରୁଛି ତା'ସହିତ ଫଳ ଫଳ ମଧ୍ୟ ନିଜେ ଅମଳ ଯେତିକି ଉତ୍ପାଦନ ହେଉଛି ତା'ସହିତ ଉତ୍ପାଦନର ନିଜେ ବ୍ୟବହାର ହେଉଛି ତା'ସହିତ ମଧ୍ୟ ବଜାରରେ ମଧ୍ୟ ବିକ୍ରୟ କରାଯାଉଛି ନିଜେ ମଧ୍ୟ ସେଥିରୁ ଆତ୍ମନିର୍ଭର ହୋଇପାରୁଛୁ